ଆମେ ଜାଣିନୁଁ ଗଛ୍ମାନେ ଯେନ୍ ଦେଖୁଛୁଁ ଆମେ ନର୍ସରୀ ନେ କେ ଯାଛୁଁନ୍ ଆଉ ଗଛ ବାବଦରେ ପଚାରାଛୁଁ ପଚାରାଛୁଁ ଇ ଗଛ କେନ୍ତା କଲା ଫୁଲ୍ ହେବା ଆଉ ଫଲ୍ ଧରିବା ବୋଲି କିରି ଆମେ ସେ ନର୍ସରୀ ନୁ ପଚାରାସୁଁ ସେ ପାଖୁ ବଲେ ସେମାନେ କ'ଣ କରଛନ୍ତି କି ଦେଖ ତୁମେ ଯତ୍ନ କରି କିରି ଗଛ୍ ଜଗାବୋ ଯତ୍ନ କରି କିରି ଗଛ୍ ଜଗାବୋ ଆଉ ସେ ଜାଗାରେ ଲତା ବୁଦା ଏନ୍ତା ହେଇ ଯିବ ସବୁ ଘିସି ଦବ ଖତ୍ ଦବ ସାର୍ ଦବ ଆଉ ଠିକ୍ ବେଲା କେ ବେଲା ତମେ ପାଣି ଦବ ବେଲା କେ ବେଲା ପାଣି ଦବ ବୋଲେ ତମକୁ ଭଲ୍ସେ ଫୁଲ୍ ଫୁଟ୍ବା ଆଉ ଫଲ୍ ବି ଦବା କାରଣ ସେ ଫଲ୍ ବି ତୁମେ ଖାଇ ପାର୍ବୋଁ ଆଉ ଯେ ଫୁଲ୍ ହେବା ବେଲେ ଫୁଲ୍ ବି ତମେ ବ୍ୟବହାର କରି ପାର୍ବୋଁ ଯେନ୍ ଫୁଲ୍ଟା ଆମର ମନ୍ଦିର୍ମାନଙ୍କେଁ ଲାଗବାଁ ଘରେ ବି ଲାଗ୍ବାଁ ସେଟା ଚଢ଼ି ପାର୍ବୋଁ ଆଉ ଫଲ୍ଟା ବି ଚଢ଼ାବାଁ ହିସାବରେ ଥିବାଁ ବୋଲେ ସେ ଫଲ୍ଟା ବି ତୁମେ ଚଢ଼େଇ ପାର୍ବୋ ବୋଲି କି ଆମକୁ ପରାମର୍ଶ ଦେଇ ଦେଲେ